ସମସ୍ତ ବିଭାଗରେ ଉନ୍ନୟନମୂଳକ ପଦକ୍ଷେପ ନେଇଥିବା ମହାନ ଯୋଜନାଯାକ ନବୀନ ସାରକାରକୁ ବର୍ତ୍ତମାନ ସ୍ଥିତିରେ ଆଲୋଡ଼ା ପଡ଼ିଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ର ଦିନରାତି କାର୍ଯ୍ୟରତ କର୍ମଚାରୀମାନଙ୍କର ଜଣାଣ ହେ ମହାଭାଗ ଆମ ଉପରେ ଆପଣଙ୍କର ଦୃଷ୍ଟିପାତ ହେଲେ ଆମେ ଆମ ପରିବାରର ବୋଝଟିକୁ ସହନ କରିପାରିବୁ ଆଶାତୀତ ସ୍ଵପ୍ନକୁ ଆପଣ ଉପରେ ନ୍ୟସ୍ତ କଲୁ ନ୍ୟାୟ କରିବା ହେବେ